ସ୍ୱଚ୍ଛ ଭାରତ ଅଭିଯାନ ମୁଖ୍ୟତଃ ଭାରତ ସରକାରଙ୍କର ଯୋଜନା ଏହା କିପରି ଏ ଗାଁର ସ୍ୱସଳତା ହେଲେ ଦେଶର ସ୍ୱଚ୍ଛତା ସ୍ଵସଳ ହେବ ସହର ନଗର ଏପରିକି ଗ୍ରାମ ପରିବାର ସମସ୍ତ ଅଞ୍ଚଳର ସ୍ୱଚ୍ଛଳତା ବଢ଼ିବ ଏହା ଆମ ଉପରେ ନିଶ୍ଚିତ କୁପ୍ରଭାବ ପକାଇବ ଏହାର ଉପଯୁକ୍ତ ଯଦି ଉପଚାର ନକରିବା ପ୍ରୟୋଗ ନକରିବା ତାହାଲେ ଆମ ପ୍ରତି କୁପ୍ରଭାବ ପଡ଼ିବ ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯୋଜନା ଏହା ଦେଶ ମୁକ୍ତ ହେଲେ ଗାଁ ମୁକ୍ତ ହେବ ଗାଁ ମୁକ୍ତ ହେଲେ ସହର ମୁକ୍ତ ହେବ ସହର ମୁକ୍ତ ହେଲେ ଏପରିକି ପରିବାର ଗ୍ରାମ ସମସ୍ତ ସ୍ୱଚ୍ଛତା ଅଭିଯାନଙ୍କର ଯୋଜନା କରିଛନ୍ତି ଏଣୁ ଏହି ଯୋଜନା ମାଧ୍ୟମରେ ଆମେ ନିଜକୁ ନିଜେ କିପରି ସୁରକ୍ଷାରେ ରହିବା ଏବଂ କେମିତି ଅପରିଷ୍କାର ଅପରିଚ୍ଛନ ନରହିବା ସେଥିପ୍ରତି ଯତ୍ନ ନେବା କଥା ଏଣୁ ସ୍ୱଚ୍ଛତା ଅଭିଯାନରେ ମୁଁ ଭାଗ ନେଇଛିକି ଏଥିରେ ଗାଁରେ କିପରି ମଇଳା ଆବର୍ଜନା ନ ଜମିବ ଏଣୁ ଡଷ୍ଟବିନର ବ୍ୟବହାର କରିବା ଶୌଚାଳୟର ବ୍ୟବହାର କରିବା ଏବଂ ମାସିକ ଥରେ ଏହାର ସଫ ଯତ୍ନ ନେବା ଏବଂ ଏହାର ମଇଳା ଆବର୍ଜନା ଗୁଡ଼ିକ ଏଣେତେଣେ ନ ଫୋପାଡ଼ି ଡଷ୍ଟବିନ ବ୍ୟବହାର କରିବା